ହ୍ୟାଲୋ ହଁ ସାର୍ ଆପଣଙ୍କ ହଁ ସାର୍ ଆପଣଙ୍କ ଦୋକାନରେ ନେଟ୍ କ୍ୟାସ୍ଟା ଦାମ୍ କେତେ କି ହଁ ସାର୍ ହଁ ହଁ ହଁ ହଁ ଆଉ ସବୁ ଅନ୍ୟ ଜିନିଷ ସାର୍ ପାଉଡ଼ର୍ କ୍ରିମ୍ ଆଉ ସାର୍ ଆଉ ସବୁ ଚୁଡ଼ି ନେଲ୍ ପଲିସ୍ ଏ ସବୁ ଦାମ୍ କିନ୍ତି ସାର୍ ଅନ୍ୟ ଦୋକାନ ପରି ଆପଣଙ୍କ ଦୋକାନ ଶସ୍ତା ନା ସାର୍ ଦାମ୍ ବିକୁଛନ୍ତି ହଁ ହଁ ସାର୍ ଶସ୍ତାରେ ଦେବେ ହେଲେ ଆପଣଙ୍କ ଦୋକାନରୁ ଆମେ ସବୁ କିଣିକି ଆଣିମୁ ହଉ ସାର୍ ସବୁ କମ୍ ରେଟ୍ରେ ଦେବେ ଆପଣ ଟିକେ ଆଉ ସବୁ ଜିନିଷ ଆଉ ଅନ୍ୟ ଦୋକାନମାନେ ରେଟ୍ ନା ଆପଣଙ୍କ ରେଟ୍ ସବୁ ଦେଖିକି ଆମେ ଯେଉଁଠି ଶସ୍ତା ମିଳିବ ସେଠି ଟିକେ ମାନେ ପାଞ୍ଚ ଦଶ କେଉଁଟା କମ୍ କରିକି ଆମେ ହଁ ହଁ ସାର୍ ହଉ ଠିକ୍ ଅଛି ସାର୍ ଆପଣଙ୍କ ଦୋକାନରୁ ଆମେ ହଉ ଠିକ୍ ଅଛି ସାର୍ ଆପଣଙ୍କ ଦୋକାନରୁ ଆମେ ଯାଇ କିଣିକି ଆଣିବା ସାର୍ ହଉ ସାର୍ ଆମେ ଯାଉଛୁ ଆପଣଙ୍କ ଦୋକାନ ସବୁ କମ୍ ରେଟ୍ ଦେଖିକିରି ଜିନିଷ ଆମେ କିଣିକିରି ଆଣିବୁ ସାର୍ ସବୁ ଜିନିଷ ଆପଣଙ୍କ ଦୋକାନରେ ମିଳୁଛି ତ ସବୁ ହଁ ହଉ ସାର୍ ହଁ ଆମ ହଉ ଠିକ୍ ସାର୍ ହଉ ଆମେ ବି ବେଳେବେଳେ ତମ ଦୋକାନକୁ ଯାଇ ସବୁ ସାର୍ କିଣିକିରି ଆଣିବୁ ଆମେ

ହଉ ସାର୍ ହଁ ହଁ ହଁ